ମୁଁ ଯେତେବେଳେ ମହାବିଦ୍ୟାଳୟରେ ପଢୁଥିଲି ସେତେବେଳେ ମୁଁ ଏନ୍ସିସି ନେଇଥିଲି ନ୍ୟାସ୍ନାଲ୍ କ୍ରାଡ଼େଟ୍ କର୍ପସ୍ ଏନ୍ସିସି ପିଲାମାନଙ୍କ ପାଇଁ ବହୁତ ପ୍ରକାରର କ୍ୟାମ୍ପମାନ ଆସିଥାଏ ଯେତେବେଳେ ମୁଁ ପ୍ଲସ୍ ଥ୍ରୀ ସେକଣ୍ଡ ୟିଅର୍ ରେ ଥିଲି ସେତେବେଳେ ଆମ ଗାର୍ଲସ୍ ବାଟାଲିୟନ୍ କୁ ଗୋଟେ କ୍ୟାମ୍ପ ଆସିଥିଲା ସେ କ୍ୟାମ୍ପ ଟି ଥିଲା ନ୍ୟାସ୍ନାଲ୍ କ୍ୟାମ୍ପ ସେ କ୍ୟାମ୍ପ ଟି ଆମର ସିକିମରେ ପାଞ୍ଚ ଦିନ ପାଇଁ ପଡ଼ିଥିଲା ତାହା ଥିଲା ଗୋଟେ ଟ୍ରେକିଂ କ୍ୟାମ୍ପ ଯୋଉଥିରେ ଆମକୁ ଖୁବ୍ ବେଶୀ ବାଟ ପାହାଡ଼ ଉପରେ ଚାଲିବାର ଥିଲା ଆମେ ସେ କ୍ୟାମ୍ପକୁ ଆମ କଲେଜ୍ ରୁ ଚାରିଜଣ ଯାଇଥିଲୁ ସେଇ କ୍ୟାମ୍ପକୁ ଗଲା ପରେ ତିନୋଟି ଯାଗା ଆମେ ଚାଲି ଚାଲି ଟ୍ରେକିଂ କରି ଭ୍ରମଣ କରି ଆସିଛୁ ସେ ଯାଗାଗୁଡ଼ିକ ହେଲା ସଙ୍ଗୀତ ରୀଭର୍ ଆଉ ଗୋଟେ ହେଉଛି ସାନ୍ଦରୂପଶି ପାହାଡ଼ ଆଉ ଚାରଧାମ ଆମେ ଏହି ତିନୋଟି ଯାଗା ଭ୍ରମଣକରି ଆସିଛୁ ସେଠାକୁ ଯିବାପାଇଁ ପାହାଡ଼ ପରେ ପାହାଡ଼ ଆମେ ପାଦରେ ଚାଲି ଚାଲି ଯାଇଥାଉ ଯିବାବେଳେ ଖୁବ ବେଶୀ ଶୋଷ ମଧ୍ୟ ଲାଗିଥାଏ ଆମେ ସାଙ୍ଗରେ ପାଣି ବୋଟଲ୍ ଆଦି ନେଇକି ଯାଇଥାଉ ସେଠାରେ ଶୋଷ ହେଲେ ପିଇଥାଉ ସେଠାରେ ମଧ୍ୟାହ୍ନ ଭୋଜନ ମଧ୍ୟ ବ୍ୟବସ୍ଥା ରହିଥାଏ ଆମେ ସେଠାରୁ ବୁଲି ଆସି ତିନ ରୁ ଚାରି ଘଟିକା ସମୟ ଭିତରେ ଫେରି ଆସିଥାଉ ସାନ୍ଦରୂପଶି ସାହଡ଼ ପାହାଡ଼ ଭିତରକୁ ମଧ୍ୟ ଆମେ ଯାଇଥିଲୁ ସେଠି ବୁଲାବୁଲି କଲୁ ସମ୍ପୂର୍ଣ୍ଣ ଉଚ୍ଚ କୁ ଯାଇ ନପାରିବାରୁ ପୁଣି ଫେରିକି ଆସିଥିଲୁ ତା'ପରେ ଚାରିଧାମକୁ ମଧ୍ୟ ଆମେ ଯାଇଥିଲୁ ସେଠି ସେହି ସିକିମ୍ ର କିଛି ଲୋକାଲ୍ ଡ୍ରେସ୍ ଗୁଡ଼ିକ ପରିଧାନ କରି ଆମେ ସେଠି ଫୋଟୋ ଶୁଟ୍ କରି ମଧ୍ୟ ଆସିଥିଲୁ ସେଇ ଅନୁଭୂତି ଥିଲା ମୋର ଜୀବନର ଖୁବ ଏକ ସୁନ୍ଦର ଏବଂ ମନମୋହକ ଅନୁଭୂତି ଯାହାକୁ ମୁଁ କେବେ ବି ଭୁଲିପାରିବି ନାହିଁ ସେଠାକାର ଦୃଶ୍ୟ ଖୁବ ଆଖିକୁ ଶାନ୍ତ କରୁଥିଲା ମନ ଶାନ୍ତ ରହୁଥିଲା ସେଇ ଯାଗାରେ ଖୁବ ଭଲ ଲାଗୁଥିଲା ମୋତେ ସେଠି